ମୋର ମନେ ଥିବା ପାଞ୍ଚୋଟି ସଂଖ୍ୟା ହେଲା ନଅ ହଜାର ନଅ ଶହ ଚାରି ହଜାର ପାଞ୍ଚ ଶହ ଆଠ ହଜାର ପଚାଶ ଦଶ ହଜାର ପାଞ୍ଚ ଶହ ପାଞ୍ଚ ହଜାର